ମୋର ସ୍କୁଲ ବ୍ୟାଗ୍ କିଣିବାର ସକାରାତ୍ମକ ଅଭିଜ୍ଞତା ହେଉଛି ମୋର ମାନେ ଖାତା ରଖିବା ପାଇଁ ଏକ ସ୍ୱତନ୍ତ୍ର ଜାଗା ରହିଛି ଏବଂ କଲମ ରଖିବା ପାଇଁ ଏକ ସ୍ୱତନ୍ତ୍ର ଜାଗା ରହିଛି ତେଣୁକରି ମାନେ ଯେକୌଣସି ଜିନିଷ ଖୋଜିବା ପାଇଁ ମୋତେ ଅସୁବିଧା ହୁଏ ନାହିଁ